ଆଜ୍ଞା ମୁଁ ରଶ୍ମିତା ସରକାର କହୁଥିଲି ଆପଣଙ୍କ ବାସନ୍ତ ହୋଟେଲ୍ରୁ ମୁଁ ଚିଲ୍ଲି ଚିକେନ୍ ଅର୍ଡ଼ର୍ କରିଥିଲି କିନ୍ତୁ ଏହା ଖାଇବାର ଯୋଗ୍ୟ ନୁହେଁ କାରଣ ଏଥିରେ ବହୁତ ପରିମାଣରେ ମସଲା ଏବଂ ତେଲୀୟ ଥିବାରୁ ଏହି ଖାଦ୍ୟ ଖାଇବାର ଉପଯୋଗ ନୁହେଁ ଏଣୁ ମୁଁ ଏହି ଖାଦ୍ୟଟିକୁ ଫେରସ୍ତ କରିବାକୁ ଚାହୁଁଛି